ହଁ କ'ଣ କହୁଥିଲେ ହଁ ପରିବା ବେପାର ଆଉ ଭଲ ପରିବା ନୁହେଁ ଆଉ କ'ଣ ପୋକରା ପରିବା ହଁ ଏଇନେ ତ ଶୀତ ଋତୁ ସବୁଠୁ ଭଲ ଭଲ କଞ୍ଚା ପରିବା ସବୁ ଆଉ ପରିବା ବେପାରୀ ପରିବା ରହିବନି ଆଉ କ'ଣ ରହିବ କୋଡ଼ିଏ ଟଙ୍କା ନା ନା ଆଗ ଦୋକାନୀକୁ ଦେଖ ନା ଭଲ ଦରକାର ମାନେ ଭଲ ରେଟ୍ ହେଲେ ହେବ ନା ଆଉ କ'ଣ ଆମେ ବିଲ ବିକିକି ବେପାର କରିବୁ କି ଆଉ ରେଟ୍ ହେଲା ବୋଲି ଆଉ କ'ଣ ବିଲ ବିକିକି ବେପାର କରିବୁ କି କ'ଣ ଆମେ ପନ୍ଦର ଟଙ୍କା କିଣିଛୁ ଯଦି ପାଞ୍ଚଟଙ୍କା ନ ଆଣିବ ସେଇଥିରେ ପୋକା ବାହାରିବ ରିଜେକ୍ଟ ବାହାରିବ ଆଉ ଆମେ ତାହେଲେ ମୂଳ ଉଠାଇବୁ କେମିତି ବିଲାତି କୋଡ଼ିଏ ଟଙ୍କା ହଁ ଅଧିକ ନେଇଯାଉଛି ଯଦି ତାହେଲେ ଆଗ ବେପାରୀ ଦେଖ କଥାଟା ମୁଁ ଦୁଇଶହ ଟଙ୍କା ଯେତେବେଳେ ବିଲାତି ହେଇଥିଲା ଆମର ଦୁଇ ତାଲିଆ କୋଠା ବାଡ଼େଇ ଦେଇଥିବୁ ଆଉ ଚାଉଳ କିଲୋ ଯେତେବେଳେ ଡ୍ରାଇଭର୍ ମାନେ ହେଉଛି ହଜାର ଟଙ୍କାରେ ଖଟୁଥିଲେ ଯେତେବେଳେ ପାଞ୍ଚ ହଜାର ହେଇଥିଲା ତୁମର କେତେ ତାଲା ବାଡ଼େଇ ଥିଲ ତୁମର ପାଞ୍ଚ ତାଲା ଖଣ୍ଡେ ବାଡ଼େଇ ଥିବ କାରଣ କମିଶନ୍ ଅଛି ଡ୍ରାଇଭର୍ ମାନଙ୍କର ପରିବା ବେପାରୀ ଯଦି ଦୁଇ ତାଲା ବାଡ଼େଇ ଦେଲେ ବିଲାତି ବିକିକି ଡ୍ରାଇଭର୍ ମାନେ କ'ଣ କରିଥିବେ ଆ ବିଲାତି କାଇଁ ଆଉ କିଣୁଛ କି ସୁନା କିଣି ଦିଅ ଏକାଥରେ ବିଲାତି ଆଉ ନ ଖାଅ କ'ଣ ହେଲା କି ଯଦି ରେଟ୍ ହେଲା ଦୁଇଶହ ସୁନା ଟା ପିନ୍ଧିବ ବିଲାତି ନ ଖାଅ ଆମ୍ବୁଲ ପକାଇ ଦିଅ ଆଉ ନା ତୁମେ ବିଲାତି ଖାଇ ପାରିବ ନି ଗ୍ରୀନ୍ ମଟର ଗାଜର ଫାଜର ନେଇଯାଅ ତୁମେ ବିଲାତି ରେଟ୍ ଦେଇପାରିବ ନି କୋବି ତିରିଶି ଟଙ୍କାରେ ଦୁଇଟା ଖାଲି ଓଜନ ଟାକୁ ଦେଖୁଛନ୍ତି ନା ଖାଲି ରେଟ୍ ଗୋଟେ ଗୋଟେ ଗୋଟେ ଅଢ଼େଇଶହ ଅଛି ଗୋଟେ ଅଧକିଲୋ ଅଛି ଗୋଟେ କିଲୋ ଅଛି ଗୋଟେ ପାଞ୍ଚକିଲୋ ଅଛି ତୁମେ ଓଜନ ଦେଖିକି ଜିନିଷ କହିବ ନା ତୁମେ କହିବ କୋବି ରେଟ୍ ଏଇନା ଶୀତଦିନ ଶୀତଦିନ ବୋଲି ନ ହେଲେ ତୁମେ ଆଠଣା କୁହ ଠିକ୍ ରେଟ୍ ଓଜନ ଦେଖିକି କୁହାଯିବ କମ୍ପ୍ୟୁଟର କଣ୍ଟାରେ ପକାଇ ଦେବ ଓଜନ ନେଇକି ଜିନିଷ ନେଇକି ପଇସା ନେବ ଦେବ ତୁମେ କ'ଣ ଗୋଟାଏ ବୋଲି ଗୋଟେ ଗଛରେ କ'ଣ ସମାନ ଫଳ ଆସୁଛି କି ଆସ ପରିବା ଦେଖ ପରିବା ଦେଖିକି ପସନ୍ଦ ଅନୁସାରରେ କିଣିବ ଆଉ ତୁମେ ଖାଲି ପାଟିରେ ପଚାରି ଦେବ ଏଇ ଗୋଟେ କୋଡ଼ିଏ ଟଙ୍କା ଗୋଟେ ତିରିଶି ଟଙ୍କା ଇଏ ତାହାଲେ କ'ଣ ଆଉ ନ କହୁଛ କି